ଆପଣ ପରିବା ଚାଷରେ ବିଷୟରେ ଯେଉଁ ପ୍ରଶ୍ନଟି ଦେଇଛନ୍ତି ସେ ପ୍ରଶ୍ନଟି ମୋତେ ବହୁତ ଆନନ୍ଦିତ ଲାଗୁଛି କାହିଁକି ନା ବାଡ଼ ବଗିଚାରେ ଚାଷ ବାଡ଼ିରେ ଯେଉଁ ଚାଷ ହୁଏ ବଗିଚାରେ ସେ ଚାଷ ହେଲେ ଗଛଟା ଯେତେବେଳେ ହୃଷ୍ଟପୃଷ୍ଟ ହୁଏ ସେ ଟିକେ ଆନନ୍ଦ ଅନୁଭବ କରନ୍ତି ଆନନ୍ଦ ସହିତ ସେ ଉଲ୍ଲାସିତ ହୋଇଯାଆନ୍ତି ଯେ ଭବିଷ୍ୟତରେ ମୁଁ କିଛି ନା କିଛି ପାଇବି ସେଇ ଲକ୍ଷ୍ୟ ରହିଛି ଏବଂ ପ୍ରତି ଜିନିଷ ଉପରେ ତା'ର ନଜର ରହିଥାଏ ଯେ କୌଣସି କେଉଁ ଜିନିଷରେ କେଉଁ ପ୍ରକାର ରୋଗ ଲାଗୁଛି କି କେଉଁ ପ୍ରକାର ଇଏ ହେଉଛି ସେ ଜିନିଷଟାକୁ ସେ ଜାଣିବାକୁ ଚାହାନ୍ତି ଆମ ବଗିଚା ଭିତରେ ବଗିଚାରେ ଯେଉଁ ବାଇଗଣ ଗଛଗୁଡ଼ା ପୋତା ହୁଏ ଦି ଫୁଟ୍ ଆଞ୍ଜାଦ୍ରେ ପୁତିଲେ ସେ ଗଛ ଗୁଡ଼ାକ ହୃଷ୍ଟ ପୃଷ୍ଟ ହୁଏ ଏବଂ ସେଇ ଗଛଗୁଡ଼ିକ ଦେଖିଲେ ଟିକେ ମନରେ ବହୁତ ପ୍ରଫୁଲ୍ଲ ମନ ଭାବ ଜୁଟେ ତେଣୁ କଥା ହେଉଛି ଫୁଲ ଯେତେବେଳେ ଫୁଟିଯିବ ସେତେବେଳେ ଆନନ୍ଦିତ ମନ ଲାଗେ ଆଉ ଫୁଲ ନଥିଲେ ବିରକ୍ତ ଟିକେ ପ୍ରକାଶ କରୁ ଏବଂ ସେଠାରେ କିଭଳିଆ ଫୁଲ ଆସିବ କି ଫଳ ଆସିବ ସେଇ କଥା ଆମେ ଚିନ୍ତା କରୁ ଚାଷୀ ବଗିଚା ଉପରେ ଯେଉଁ ନିର୍ଭର କରେ ତା'ର ମାଟି ଉପରେ ବିଶେଷଣ କଲେ ଚାଷ ନିର୍ଭର କରେ ତ ମାଟିର ଉର୍ବତା ଶକ୍ତି ବି ବଢାଇବାକୁ ଦରକାର ପଡ଼ିବ ଏବଂ ବିଭିନ୍ନ ପ୍ରକାରରେ ତାକୁ କୁଡ଼ା ଖୁସା କରିକି ଗଛ ବଢ଼ିକି ତା'ର ଫଳ ଫୁଟିଲେ ବହୁତ ଆମକୁ ଭଲ ଲାଗେ ଏବଂ ସମସ୍ତେ ଆମ ଘରର ସମସ୍ତେ ଆନନ୍ଦିତ ମନୋଭାବ କରନ୍ତି ଏବଂ ସେଇ ପାଖ ପଡ଼ିଶା ଚାଷୀମାନେ ବି ମଧ୍ୟ ସେମାନେ ଅଳ୍ପ ବହୁତ ଚାଷ କରନ୍ତି ଏ ଚାଷ ପାଇଁ ସେମାନେ ତାଙ୍କ ନିଜ ବାଡ଼ି ବଗିଚାକୁ ଘେରିକି ଚାଷ କରନ୍ତି